ଆମେ ଗୃହରେ ପଶୁପକ୍ଷୀ ମାନଙ୍କୁ ପାଳିଥାଉ ଯେମିତିକି କୁକୁଡ଼ା ଛେଳି ମେଣ୍ଢା ଗାଈଗୋରୁ ଇତ୍ୟାଦି ବିଭିନ୍ନ ସମୟରେ ଗାଈମାନଙ୍କ ଦେହରେ ଆନ୍ଥ୍ରାକ୍ସ୍ ରୋଗ ଦେଖିବାକୁ ମିଳିଥାଏ କୁକୁଡ଼ାମାନଙ୍କୁ ମଧ୍ୟ ବାର୍ଡ଼୍ ଫ୍ଲ୍ୟୁ ରୋଗ ହୋଇଥାଏ ଏମତି ବହୁତ ବହୁତ ରୋଗ ପଶୁମାନଙ୍କ ମଧ୍ୟରେ ଦେଖାଗଲେ ବହୁତ ଚିନ୍ତିତରେ ପଡ଼ିଯାଉ ଏମାନଙ୍କର ଚିକିତ୍ସା କରିବାକୁ ଭିଏସିଙ୍କ ସହିତ ଯୋଗାଯୋଗ କରିଥାଉ ଯୋଗାଯୋଗ କରି ତାଙ୍କର ଚିକିତ୍ସା କରି ବହୁତ ଜଲଦି ତାଙ୍କୁ ଭଲ କରିବାରେ ଲାଗିଥାଉ ଆଉ ଏମାନଙ୍କର ଟିକେ ମଧ୍ୟ ଲେଟ୍ ଡେରି ହେଇଯିବା ଦ୍ୱାରା ସେମାନେ ବହୁତ ଜଲଦି ମୃତ୍ୟୁ ମୁଖରେ ପଡ଼ିଥାନ୍ତି ହଁ ଆମେ ପଶୁମାନଙ୍କ ନେଇକି ଖରାପ ଘଟଣା ଅନୁଭବ କରିଛୁ ଯେମିତିକି ଲୋକମାନେ ରଖୁଥିବା ଛେଳି ମେଣ୍ଢାମାନଙ୍କୁ ରାସ୍ତାରେ ବୁଲିବାକୁ ଛାଡ଼ି ଦେଉଥିବା ବେଳେ ଲୋକମାନେ ସେ ବାଟରେ ଯାତାୟାତ କରୁଥିବା ସମୟରେ ସେମାନେ ହଠାତ୍ ଗାଡ଼ି ଆଗକୁ ଆସିଯିବା ଫଳରେ ଗାଡ଼ି ଆକ୍ସିଡ଼େଣ୍ଟ ହୋଇଥାଏ